ହଁ ମୁଁ ଭିଡ଼ିଓ ଗେମ୍ ବିଷୟରେ ଅବଗତ ଅଛି ମୁଁ ଅନେକ ଗୁଡ଼ିଏ ଭିଡ଼ିଓ ଗେମ୍ ଖେଳୁଛି ଯେପରିକି ଗୋଟେ ଫ୍ରି ଫାୟାର୍ ହେଲା ଗୋଟେ ଗେମ୍ ଏବଂ କଲ ଅଫ୍ ଡିଉଟି ଗୋଟେ ଗେମ୍ ଏ ଦୁଇଟି ଗେମ୍ ଗୁଡ଼ିକୁ ମୁଁ ପସନ୍ଦ କରେ କାରଣ ଏହାର ଯେଉଁ କ୍ଲାରିଟିଟା ଗେମ୍ ମଧ୍ୟରେ ଯେଉଁ ସବୁ ଯେଉଁ ଚଳନ ପ୍ରଚଳ ଚଳ ପ୍ରଚଳ ହୋଇଥାଏ ସେ ଭର୍ଚ୍ଚୁଆଲ ଗେମ୍ ସତ କିନ୍ତୁ ରିୟାଲିଟି ଭଳି ଦର୍ଶାଇ ଥାଏ ସେଇଥିପାଇଁ ମୁଁ ଏ ଗେମ୍ ଗୁଡ଼ିକୁ ପସନ୍ଦ କରିଥାଏ